ହଁ ଗ୍ରହରେ ମଧ୍ୟ ଜୀବନ ଅଛି ଯେମିତିକି ଆମ ବୈଜ୍ଞାନିକମାନେ ବହୁତ ଆଗକୁ ବଢ଼ି ବହୁତ ପରୀକ୍ଷା ନିରୀକ୍ଷା କରିସାରିଲା ପରେ ଏହି ତଥ୍ୟ ବାହାର କରିଛନ୍ତି ଯେ ଯେମିତି ଚନ୍ଦ୍ରପୃଷ୍ଠରେ କିମ୍ବା ଆମର ମଙ୍ଗଳ ଗ୍ରହରେ ମଧ୍ୟ ଜୀବନ ଅଛି ଓ ପ୍ରାଣୀ ଯାଇକରି ସେଇଠି ମଧ୍ୟ ରହି ବସବାସ କରିପାରିବ